ଆପଣ ବେତନଟି ଲକ୍ଷ୍ମୀ ହୋଟେଲ୍ରୁ କହୁଛନ୍ତି ହଁ ମୁଁ ସଂସେୟା ମଧୁସୂଦନ ବେହେରା କହୁଥିଲି ମୁଁ ଆପଣଙ୍କ ହୋଟେଲ୍ରୁ ଭାତ ଆଉ ତରକାରୀ ମଗାଇଥିଲି କିନ୍ତୁ ସେସବୁ ଜିନିଷ ମୋ ମୋବାଇଲ୍କୁ ତ ମେସେଜ୍ ଆସିଛି ସେଇଠୁ ଆପଣ ପଠାଇ ଦେଇଛନ୍ତି କିନ୍ତୁ ମୋ ପାଖୁକୁ ସେସବୁ କିଛି ବର୍ତ୍ତମାନ ସୁଦ୍ଧା ପହଞ୍ଚି ନାହିଁ ତେଣୁ ସେଗୁଡ଼ାକ ମାନେ କେଉଁ ଜାଗାରେ ଅଟକିଲା କ'ଣ ହେଲା ସେଇଟା ଟିକେ ଆପଣ ବୁଝାବୁଝି କଲେ ବହୁତ ଭଲ ହୁଅନ୍ତା ଆଉ ଦୟାକରି ଟିକେ ଆପଣ ସେଇଟା ଟିକେ ବୁଝିଦିଅନ୍ତୁ